କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ ସାଂସ୍କୃତିକ ସମାଜ କ୍ଲବ ଏବଂ ଆଦିବାସୀ ମାନଙ୍କର ସଂଗଠନ ଏବଂ ପୁରା ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ସମାଜ ସେବି ସଂଗଠନ ରହିଛି ସେଥିମଧ୍ୟରୁ ବୃଦ୍ଧାବୃଦ୍ଧ ମାନଙ୍କ ପାଇଁ ଆଶ୍ରମ ଅନାଥ ଛୁଆମାନଙ୍କ ପାଇଁ ଶିଶୁ ଗୃହ ରହିଛି କନ୍ଧ ଆଦିବାସୀ ସଂଗଠନ ଏବଂ ବହୁତ ଗୁଡ଼ିଏ କ୍ଲବ ଗଢ଼ି ଉଠିଛି